ମୁଁ ପଢ଼ିଥିବା ଶେଷ ପୁସ୍ତକ ସେମିତି କିଛି ତ ନାହିଁ ମୁଁ ତ ସବୁବେଳେ ପୁସ୍ତକ ପଢ଼େ ଶେଷ ପୁସ୍ତକ କ'ଣ ତଥାପି ଆପଣଙ୍କୁ ବୋଲେ ମୋତେ ପ୍ରକୃତରେ ପ୍ରଭାବିତ କରିଥିଲା ଏବେ ଗୋଟିଏ ପଢ଼ିଥିଲି ଯଦୁମଣିଙ୍କର ପୁସ୍ତକଟିଏ ଯେଉଁଟା କି ଲେଖା ଅଛି ଯଦୁମଣି ଜଣେ ହାସ୍ୟ କବି ଥିଲେ ତାଙ୍କରି ଜୀବନ କାହାଣୀ ଉପରେ ମୁଁ ପୁସ୍ତକଟି ପଢ଼ିଥିଲି ସେ ଲେଖିଥିଲେ ବୋପା ଶଳା ଯାହା କଲା ପୁଅ ତହୁଁ ବଳେଇଲା ଏହି କଥାଟି ମୋ ମନରେ ସବୁବେଳେ ମନେ ରହିଆସୁଅଛି